ହଁ ନାରୀମାନଙ୍କ ପାଇଁ ସୁରକ୍ଷାର ବ୍ୟବସ୍ତା ନିହାତି ଆବଶ୍ୟକ ସେ ନିଶ୍ଚିନ୍ତରେ ଘରୁ ବାହରିକି କେଣେ ଯାଇ ହଉନେଇ କାହିଁକିନା ଧର୍ଷଣ କତିରୁ ଆରମ୍ଭ କରିକି ମନ ଭିତରୁ ବହୁତ ଡର ରହୁଛି ଯାହାକି ଆଜିକା ଡେଟରେ ସବୁ ହଉଛି ନିୟୁଜରେ କିମ୍ବା ମୋବାଇଲରେ ତମେ ସବୁ ଦେଖୁଛ ଆଉ ତାପରେ ପେପରରେ ସବୁ ବାହାରୁଛି ସେଥିପାଇଁ ନାରୀ ମାନଙ୍କ ପାଇଁ କିଛି ସୁବିଧା କରିବା ନିହାତି ଆବଶ୍ୟକ ସେଥିପାଇଁ ମୋର ବିନୟ ଅନୁରୋଧ ଯେ କି ତାଙ୍କୁ ସୁରକ୍ଷା ଦିଆଯାଉ ଆଗେ ନାରୀ ତାପରେ ଆଉ ଯିଏ